ପନ୍ଦର ଅଠ ଦୁଇ ହଜାର ତେଇଶ ଷୋହଳ ଅଠ ଦୁଇ ହଜାର ତେଇଶ ସତର ଅଠ ଦୁଇ ହଜାର ତେଇଶ ଅଠର ଅଠ ଦୁଇ ହଜାର ତେଇଶି ଉଣେଇଶ ଅଠ ଦୁଇ ହଜାର ତେଇଶ